ନିଶ୍ଚିନ୍ତ ଭାବେ ଅଧିକ ସ୍କ୍ରିନ୍ ଟାଇମ୍ କାରଣରୁ ଆଜିକାଲି ପିଲାମାନେ ଗେମ୍ ଖେଳିବା ପାଇଁ ପସନ୍ଦ କରନ୍ତି ନାହିଁ ସେମାନେ ଅଧିକ ମୋବାଇଲ୍ ଦେଖିବାକୁ କିମ୍ବା ମୋବାଇଲ୍ରେ ଡିଜିଟାଲ୍ ଗେମ୍ ଖେଳିବାକୁ ପସନ୍ଦ କରୁଛନ୍ତି ଯାହାଦ୍ୱାରା ଆଖି ତ ଖରାପ ହୋଇଥାଏ ହୋଇଥାଏ ଏଥିରେ କିଛି ଶାରୀରିକ ପରିଶ୍ରମ ନଥାଏ ତ ନିଜର କିଛି ଏକ୍ସରସାଇଜ୍ ହୋଇନଥାଏ ବାହାରକୁ ପଢ଼ିବାକୁ ବାହାରିକି ଯଦି ଗେମ୍ ଖେଳୁଛନ୍ତି ତାହେଲେ ଏମାନେ ପିଲାମାନଙ୍କ ଭିତରେ ଅଧିକା ଫୂର୍ତ୍ତି ସୃଷ୍ଟି କରିଥାଏ ଓ ପିଲାମାନେ ଏହାଦ୍ୱାରା ବହୁତ ଅଧିକ ଆକ୍ଟିଭ ହୋଇଥାନ୍ତି ଏବଂ ନିଜର ଏକ୍ସରସାଇଜ୍ ମଧ୍ୟ ହୋଇଥାଏ ଯାହାକି ବର୍ତ୍ତମାନ କାଳରେ ହୋଇପାରୁନାହିଁ ପିଲାମାନେ ଆଜିକାଲି ଡିଜିଟାଲ୍ ଯେମିତିକି ପବ୍ଜି ଫ୍ରିଫାୟାର ଏହାକୁ ଖେଳିବାକୁ ପସନ୍ଦ କରୁଛନ୍ତି ଯାହାକି ଗୋଟେ ଫ୍ୟୁଚର୍ ଜେନେରେସନ୍ ପାଇଁକି ବହୁତ ଅସୁବିଧା ସୃଷ୍ଟି କରିବ